ମୋର ଜଣେ ଭଉଣୀ ଅଛି ସେ ଡିଗ୍ରୀ କରି ଡକ୍ଟର ଚାକିରୀ କରିଛି ମୁଁ ଭାବୁଛି ସେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଡକ୍ଟର ଚାକିରୀ କରିଛି ସେ ଏବେ ଡକ୍ଟର ଚାକିରୀ କରି ଲୋକମାନଙ୍କ ସେବା କରୁଛି ମୁଁ ଭାବୁଛି ସେ ବହୁତ ଭଲ କରିଛି